ହଁ ପ୍ରକାଶ୍ ଦାଦା ଆମେ ତମ୍କୁ ଗାଡ଼ି ଲାଗି କହିଥିଲୁଁ ଯେ ଆମର୍ ଟ୍ରିପ୍ ଯିବାର୍ ଲା୍ଗି ପିକ୍ନିକ୍ ଯିବାର୍ ଥିଲା ଆମର୍ ତମେ କେନ୍ତା ନା ଆସ୍ବାର୍ ଏତ୍କି ଲେଟ୍ କରୁଛ ଯେ ଆମର୍ ସମସ୍ତେ ବାହାରିକରି ଏବେ ରେଡ଼ି ହେଇକରି ବାହାରିକରି ଅଛୁଁ ଜଲ୍ଦି ଆସ୍ବବେଲେ କେନୁ ଆମେ ସାତ୍ଟା ନୁ ଟାଇମ୍ ଦେଇଥିଲୁ ଏଦେ ଆଠ୍ଟା ହେଇଗଲାନ ତମେ ବାହାରିକି ଆମେ ସଖାଳୁଠୁ ସମସ୍ତେ ରେଡ଼ି ହେଇକରି ବାହାରି ସାରିକରି ସମସ୍ତେ ରେଡ଼ି ହେଇକରି ରହେଲୁନ ତମେ କେନ୍ତା ନା ଆସ୍ବାର୍ ଜଲ୍ଦି ଟିକେ ଆସ୍ବ ବେଲେ କେନୁ ଆମେ ଯିମୁ ପିକ୍ନିକ୍ ଯିବାର୍ ଅଛେ ଆମର୍ ମନ୍ଦିର୍ ବୁଲିଯିମୁ ଆରୁ ତୁମର୍ ଆମେ ମନ୍ଦିର୍ ବୁଲିଯିବୁ ତୁମର୍ ପାଖେ ତୁମେ ଜଲ୍ଦି ଆଏବବେ ବେଲେ କେନୁ ଆମେ ତୁମ ଯାଇକିରି ମନ୍ଦିର୍ଟା ସାଙ୍ଗେ ସାଙ୍ଗେ ବୁଲିକରି ଫିରି ସନ୍ଧ୍ୟା ଯାଏ ଆମେ ଆସିପାର୍ମୁ ଆମେ ଆମେ ବୁଲି ବୁଲା ସାରିକରି ସମସ୍ତେ ମନ୍ଦିର୍ ଦର୍ଶନ୍ କରିକରି ଆସ୍ମୁ ଆରୁ ଆମ ତୁମେ ଏତେ ଲେଟ୍ କର୍ବ ବେଲେ ଆମେ କେନ୍ତା କର୍ମୁ ଆମ୍କୁ ବେଶୀ ଟାଇମ୍ ହି ଯିବାନି ଆସୁନ୍ ଆସୁନ୍ ଜଲ୍ଦି ଟିକେ ଆସ ତମେ ଆମେ ସମସ୍ତେ ବାହାରି ସାଇଲୁନ ଜଲ୍ଦି ଜଲ୍ଦି ଆସ ଆମେ ଯିମୁ ଆଉ ତମର୍ ଗାଡ଼ିଟା ଜଲ୍ଦି ଆସ୍ଲେ ଆମେ ସମସ୍ତେ ଜଲ୍ଦି ଯାଇକରି ଜଲ୍ଦି ଯାଇକରି ଜଲ୍ଦି ଆସମୁ ଆମର୍ ଆମର୍ ସେ ଜାଗାକେ ଆମେ ସବୁଆଡ଼େ ବୁଲାବୁଲି କଲାବେଲକେ ଆମକୁ ଫେର୍ ଟାଇମ୍ ଲାଗ୍ବା ଲେଟ୍ ହେଇଯିବା ହେଲେ ତୁମେ ଜଲ୍ଦି ଆସ ଆଉ କେତେ ତମେ ପଏସା ଭଡ଼ା ଭୁଡ଼ି ନେବ ଯେ ଟିକେ କହ